ମୋବାଇଲ ଏବଂ ଟି ଭି ଭଳି ଟେକ୍ନୋଲୋଜୀର ଅତ୍ୟାଧିକ ବ୍ୟବହାର ଯୋଗୁଁ ପିଲାମାନେ ବିଭିନ୍ନ ପ୍ରକାର ମାନସିକ ଏବଂ ଶାରୀରିକ ପ୍ରଭାବର ସମ୍ମୁଖୀନ ହୋଇଥାନ୍ତି ପ୍ରଥମତଃ ମୋବାଇଲ ଦେଖିବା ଦ୍ୱାରା ପ ପିଲାମାନଙ୍କର ପ୍ରଥମେ ଆଖି ମଧ୍ୟ ଖରାପ ହୋଇଥାଏ ଯାହାଦ୍ୱାରା ବହୁତ ଚଷମା ଯାହାଦ୍ୱାରା ଚ ପିଲାମାନେ ଛୋଟରୁ ଛୋଟ ଛୋଟ ପିଲାମାନେ କମ୍ ବୟସରେ ଚଷମା ମଧ୍ୟ ବ୍ୟବହାର କରିଥାନ୍ତି ଦ୍ୱିତୀୟତଃ ତାଙ୍କ ଦେ ଶରୀର ମଧ୍ୟ ଅସୁସ୍ଥ ରହିଥାଏ ମୁଣ୍ଡ ମୁଣ୍ଡ ବ୍ୟଥା ହେଇଥାଏ ମୋବାଇଲ ଦେଖିବା ଦ୍ୱାରା ଖାଇବା ପିଇବା ମଧ୍ୟ ଖାଇବା ପିଇବା ବି ମଧ୍ୟ ଭୁଲିଯାନ୍ତି ପିଲାମାନେ ସେଥିପାଇଁ ମୋବାଇଲ ଏକ ମୋବାଇଲ ସେଥିପାଇଁ ପରିବାର ଲୋକଙ୍କୁ କୁହାଇଦିଆଯାଉଛି ଯେ ତାଙ୍କ ପିଲାମାନଙ୍କୁ ମୋବାଇଲ ଦୂରେଇ ରଖିବା ଦରକାର କାରଣ ଏହାଦ୍ୱାରା ପି ପିଲାମାନଙ୍କର ବିଭିନ୍ନ ପ୍ରକାର ଶାରୀରିକ ପ୍ରଭାବ ହେଇପାରିବ ମାନେ ପ୍ରଭାବର ଶାରୀରିକ ପ୍ରଭାବର ସମ୍ମୁଖୀନ ହେବେ ଆ ଆଉ ମାନସିକ ରୋଗରେ ବି ମୋବାଇଲ ହେଉଛି ଏକ ଭଲ ଜିନିଷ ନୁହେଁ ଆଦ୍ୱାରା ଯେଉଁ ଇଣ୍ଟେର୍ନେଟ ବି ଦଉଛି ମୋବାଇଲ ରେ ତାହାଦ୍ୱାରା ବ୍ୟବ ଲୋକ ପିଲାମାନେ ଆହୁରି ଅଧିକ ସମୟ ମୋବାଇଲ ବି ମଧ୍ୟ ଦେଖୁଛନ୍ତି ଯାହାଦ୍ୱାରା ଲୋକ୍ ପିଲାମାନଙ୍କର ବହୁତ ଜଲଦି ଦେହ ଖରାପ ହଉଛି ଆଖି ବି ମଧ୍ୟ ଖରାପ ହଉଛି ମୁଣ୍ଡ ବି ବ୍ୟଥା ସବୁ ହଉଛି